ଖୋଲା ପାଣିରେ ଅତ୍ୟଧିକ ପହଁର୍ ପହଁରିବାରେ ସୁବିଧା ସୁଯୋଗ ହୋଇଥାଏ ତା ଆଖପଖରେ ପାହାଡ଼ ଏ ସରୀ ପଥର ନଥାଏ ନଥିବା ଦରକାର ଓ ଶିଆଳି ନଥିବା ଦରକାର ସେଥି ଏହା ଖୋଲା ପାଣିରେ ପହଁଁରିବାରେ ସୁବିଧା ହୋଇଥାଏ ଏହା ସୁବିଧାରେ ପହଁରିବା ମଧ୍ୟ ହୋଇଥାଏ ଏହା ଏହା ବଡ଼ ବଡ଼ ଜଳାଶୟରେ ପହଁ ଓ ପହଁରିଲେ ପହଁରି ପହଁରି ଗଲେ ବଡ଼ ପଥର ଶୈବାଳ ମଧ୍ୟ ଗୋଡ଼ ବନ୍ଧ ବନ୍ଧରେ ପାହାଡ଼ରେ ପାହାଚମାନଙ୍କରେ ପାଣି ଉପରୁକୁ ଆସି ଶିଆଳି ମଧ୍ୟ ପଡ଼ିଯାଇଥାଏ ଶାଆଳୀ ମଧ୍ୟ ଶାଆଳୀ ମଧ୍ୟ ପଡ଼ିଥାଏ ଓ ତା'ର ବନ୍ଧ ପାଣିର ପ୍ରବାହ ଯୋଗୁଁ ଆମେ ପହଁର ପରି ଗଲାରୁ ପହଁରି ପହଁରି ଯାଇ ସେ ଆମକୁ ପଛକୁ ଟାଣି ଦିଏ ଏହା ଏହାଦ୍ୱାରା ଏହା ଏହା ଏହା ଇତ୍ୟାଦି ଟାଣି ହୋଇ ପଥରରେ ବାଡ଼େଇ ହୋଇ ଦ୍ୱାରା ଏହା ଆମକୁ ଅସୁବିଧା ହୋଇଥାଏ ଏହା ଆମକୁ ପଥରେ ନଥିବା ଦରକାର ନଥିବା ଏହା ଆମକୁ ପାଣି ଦର ପା ଖୋଲା ପାଣିର ଦରକାର